ହଁ ରାସାୟନିକ କୀଟନାଶକ ମାଟିକୁ ନଷ୍ଟ କରିଦେଉଛି ଯଥା ବିଭିନ୍ନପ୍ରକାରର ଜୈବିକ ରାସାୟନିକ ସ୍ପ୍ରେ ଦ୍ଵାରା ଆମର ମାଟିରେ ଥିବା କୀଟ ଗୁଡ଼ିକ ନଷ୍ଟ ହେଇଯାଉଛନ୍ତି ଯିଏ ଯେଉଁମାନେ କି ମାଟିକୁ ଉର୍ବର କରନ୍ତି ସେମାନେ ନଷ୍ଟ ହେଇଯାଉଛନ୍ତି ଯାହାଫଳରେ ଆମର ମାଟି ପଥୁରିଆ ହେଇଯାଉଛି ଚାଷ ବି ଭଲ ହେଉନି ଜୈବିକ କୀଟ ଜୈବିକ ସାର ସ୍ପ୍ରେ ନ କଲା ପର୍ଯ୍ୟନ୍ତ ଆମର ଚାଷ ହେଉନି ସେଥିପାଇଁ ଆମେ କ୍ଷତିରେ ପଡ଼ୁଛୁ ମାଟିର କିଛି ଉପକାରିତା ରହୁ ନାହିଁ